ହଁ ତୁମେ ହଁ ବେଲେ ଆମେ ଇ ଗୁଟେ ଜାଗାରେ କାମ୍ କର୍ମା ବେଙ୍ଗଲୋର୍ ର ସେ ଏଜାଟ୍ କମ୍ପାନୀରେ ହଁ ବେଲେ ସେନ ଦର୍ମା ବି ବହୁତ୍ ଭଲ୍ ଦଉଛେ ଆଉ ସେନ ଆମେ କାମ୍ କର୍ମା ସେ ବି କହ କର୍ମା ବୋଲୁଛୁ ଯେ ହଁ ହଁ ମୁଇଁ ଇ'ଟା ଅଛେ ବଲାଙ୍ଗୀର୍ ନେ ହଁ ତୁଇ କେନ ଅଛୁ ହଁ ହଁ ତାହେଲେ ସେ ହଁ ହେନ ଏଜାର୍ଟ କମ୍ପାନୀରେ କାମ୍ କର୍ମା ସେନ ବହୁତ୍ ଭଲ୍ ବି ଅଛେ ତ ସେନ ପଇସା ବି ଭଲ୍ ଦେଉଛେ ର ମୁଇଁ ପଚ୍ରାମି ଦେଉଛେ ବୋଧେ ଦଶ୍ ଦଶ୍ ଏଗାର ହଜାର୍ ହ ସେନ ସେନ କାମ୍ କର୍ମା ହଁ ଭଲ୍ ସେ ତ ପଚ୍ରେଇ ଛେଁ ହଁ କହେଲେ କି ଭଲ୍ ଭଲ୍ କମ୍ପାନୀ ହେ ଏଜାର୍ଟ ତ ବହୁତ୍ ପଇସା ବି ବେଶୀ ଲାଭ୍ ହେବା ଆଉ ସେନ ରହେଲେ ବହୁତ୍ ଭଲ୍ ବି ହେବା ଆଉ ଆମର୍ କିଛି ଏନ୍ତା କ୍ଷତି ବି ନାଇଁ ହୁଏ ଯେନ୍ତା କି ପଇସା ଯେନ୍ତା କି ଆମର୍ ଆର୍ ରହେମା ଭଲ୍ସେ ପୁରା ଖାଇ ପିଇ କରି ଭଲ୍ସେ ରହେମା ଭଲ୍ସେ ପଇସା ବି ଆସ୍ବା ହଁ ହଁ ତ ହଁ ହଁ ହେନ୍କେ ଗଲେ ତ ପଚ୍ରାମା ନା ଭଲ୍ସେ କେନ୍ତା କରି କା'ଣା କାମ୍ ଆଏ କା'ଣା ମିଲ୍ବା କାଏଁ ଜବ୍ ଆଏ'ଯେ ସବୁ ତ ହେନ ପଚ୍ରାମା ଭଲ୍ସେ ବୁଝିକରି କର୍ମା

ହଁ ଭଲ୍ ସେ କର୍ମା

ହଁ ଭଲ୍ ଜାଗା ତ ହେ ପୁରା ଭଲ୍ ଅଛେ ଯେ ଖାଏବାର୍ ପିଇବାର୍ ତ ସବୁ ରହେବା ସବୁ ଭଲ୍ ଅଛେ ତ କମ୍ପାନୀ ବି ଭଲ୍ ଏଜାର୍ଟର ଏଜାର୍ଟ କମ୍ପାନୀ ଭଲ୍ କମ୍ପାନୀ ହେ ତ ସେନ ପଇସା ବି ବହୁତ୍ ଭଲ୍ସେ ଦେଉଛନ୍ ଆଉ ସେନ କାମ୍ କଲେ ବି ଭଲ୍ ହେବା ହ